ଆମ ଅଞ୍ଚଳରେ ସମ୍ମୁଖୀନ ହେଉଥିବା ଅସୁବିଧାଗୁଡ଼ିକ ହେଉଛି ଯେପରି କି ଜଳ ରାସ୍ତାଘାଟ ଆଲୋକ ବେକାରୀ ସମସ୍ୟା ଏସବୁ ପାଇଁ ଲୋକ ହଇରାଣ ହେଉଛନ୍ତି ପାଣି ପାଇଁ ଗୋଟିଏ ଗୋଟିଏ ଗୋଟିଏ କଳ ଅଛି ଯାହାଫଳରେ ଲୋକ ପାଣି ପାଇଁ ମାଡ଼ଗୋଳ ଘଣ୍ଟା ଘଣ୍ଟା ସମୟ ନଷ୍ଟ ହେଉଛି ପାଣି ଟିକେ ଖରା ଦିନେ ପାଉ ନାହାଁନ୍ତି ରାସ୍ତାଘାଟ ପାଇଁ ଯିବା ଆସିବାର ସୁବିଧା ହେଉନି କି ରପ୍ତାନିର ସୁବିଧା ହେଉନି ଏହିଥିପାଇଁ ଲୋକ ବେଶୀ ହଇରାଣ ହେଉଚନ୍ତି ଆଲୋକ ମନ ଇଚ୍ଛା ଲାଇନ୍ କେତେବେଳେ ରହୁଛି କେତେଗୁଡ଼େ ଅଞ୍ଚଳରେ ଲାଇନ୍ର ସୁବିଧା ନାହିଁ ଟୋଟାଲ୍ ସେ ଲୋକମାନେ ଅନ୍ଧାରି ମୁଲକରେ ରହିଛନ୍ତି ଆଉ ଯେଉଁ ବେକାରୀ ସମସ୍ୟା ବେକାରୀ ସମସ୍ୟା ଯାହାଫଳରେ କିଛି କେଉଁଠି କାମଧନ୍ଦା ମିଳୁନି ଲୋକମାନେ ହଇରାଣ ହେଉଛନ୍ତି କିଛି କାମ ନପାଇ ଖାଲି ବସିଛନ୍ତି ଆଉ ଅବାଟକୁ ଯାଉଛନ୍ତି ଆଉ